ଆଜ୍ଞା ମୁଁ ନିତିଶ କହୁଛି ଆପଣଙ୍କ ଅଟୋ ମୁଁ ବୁକିଂ କରିଥିଲି ଆପଣଙ୍କ ଅଟୋ ଆସିବାର ବିଳମ୍ବ ହେଉଛି ତା'ର ଟିକିଏ କାରଣ ମୋତେ ଜଣାଇବେ କି କ'ଣ ହେଇଛି ଆପଣଙ୍କ ଅଟୋ ଆଜ୍ଞା କ'ଣ ପଙ୍କ୍ଚର୍ ହୋଇଯାଇଅଛି କି ତାହା ଠିକ୍ ହେବା ପାଇଁ କେତେ ସମୟ ଲାଗିବ ଆଜ୍ଞା ଦୁଇ ଘଣ୍ଟା ତା'ହେଲେ ତ ଅତି ବିଳମ୍ବ ହୋଇଯିବ ତେଣୁ ମୁଁ ଆପଣଙ୍କ ଅଟୋଟିକୁ କ୍ୟାନ୍ସଲ କରି ଅନ୍ୟ ଏକ ଅଟୋ ଧରି ମୋ'ର ଅତି ଇମରଜେନ୍ସି କାମରେ ମୁଁ ବାହାରି ଯାଉଅଛି